ହଁ ହ୍ୟାଲୋ ହଁ ହଁ ଶିବଶକ୍ତି ଟ୍ରାଭେଲ୍ସ ଭଦ୍ରକ

ଫ୍ୟାମିଲି ନା ବ୍ୟାଚ୍ଲର୍ ପିଲା

ଆଚ୍ଛା ଆମର ପ୍ଲାନିଂ ଯଦି ଦେଖିବା ଆମର ତିନି ପଟର ଅଛି ଗୋଟେ ହେଉଛି ବାଲେଶ୍ୱର ଚାନ୍ଦିପୁର ଦିଘା ଏମିତି ଦେଇକି ସେପଟ ରୁଟ୍ରେ ଗୋଟେ ଅଛି ଆଉ ଏପଟରେ ଯଦି ଦେଖିବା ପୁରୀ କୋଣାର୍କ ଆଉ ବାଲୁଗାଁ ଚିଲିକା ସାତପଡ଼ା ଇଏ ଗୋଟେ ଟୁର୍ ଅଛି ଆଉ ଗୋଟେ ଯଦି ଦେଖିବା ପଶ୍ଚିମ ଓଡ଼ିଶାକୁ ମଧ୍ୟ ଅଛି ହରିଶଙ୍କର ସେପଟରୁ ସବୁ ଅଛି ତିନିପ୍ରକାର ପ୍ୟାକେଜ୍ ଆମ ପାଖରେ ଅଛି ଓଡ଼ିଶା ଭିତରେ ତେଣୁ ଆପଣ ହଁ ତା'ମାନେ ବେଟର୍ ହେବ ଆପଣ ଗୋଟେ କାମ କରନ୍ତୁ ପୁରୀ କୋଣାର୍କ ପଳାନ୍ତୁ ସମୁଦ୍ର ଦେଖିବେ ମନ୍ଦିର ବି ଦେଖିବେ ଯଦି ଯିବେ ଆମର ତ ଟ୍ରାଭେରା ଗାଡ଼ି ଆପଣତ ପନ୍ଦର ଜଣ ହେଲେଣି ଟ୍ରାଭେରା ଗାଡ଼ି ନେଇଯିବେ ଏଁ ଦୁଇ'ଟା ଆଉ ସେଠି ଫାର୍ଷ୍ଟ୍ ଦିନ ହଲ୍ଟ୍ କରିଯିବେ ପୁରୀରେ ହଁ ତା'ପରଦିନ ସକାଳୁ କୋଣାର୍କ ଦେଖି ସାତପଡ଼ା ଯିବେ ସାତପଡ଼ା ଭିତରକୁ ବୁଲିବେ ସେଠି ପକ୍ଷୀବିହାର ସବୁ ଦେଖିବେ ଦେଖିକି ଆସିକି ସେଦିନ ପୁଣି ପଳେଇବେ ଚିଲିକା ଚିଲିକାରେ ନାଇଟ୍ ହଲ୍ଟ୍ କରିଦେବେ ସୋ ଦ୍ୟାଟ୍ ଆପଣ ତିନି ଦୁଇ ରାତି ରହିବେ ହୁଁ ଦୁଇ ରାତି ଦୁଇ ରାତି ରହିବେ ଦି'ଟା ଟ୍ରାଭେରା ଗାଡ଼ି ପନ୍ଦର ଜଣ ଠିକ୍ ହେଇଯିବ ଆପଣଙ୍କ ଯଦି କ'ଣ ଜିନିଷପତ୍ର ନେବାକୁ ଚାହୁଁଛନ୍ତି କି ରୋଷେଇ ସରଞ୍ଜାମ ନା ଯଦି ଆପଣ ଚାହୁଁଥିବେ ରୋଷେଇ କରିକି ଖାଇବା ପାଇଁ ଗୋଟେ ପିକ୍ନିକ୍ ଭଳିଆ ହେଇଯିବ

ହଁ ଆମେ ସବୁ ଗ୍ୟାସ୍ ଦେଇଦେବୁ ସବୁ ଏଇଯୋଉ ଯାହାସବୁ ଲାଗିବ ରୋଷେଇ ପାଇଁ ସରଞ୍ଜାମ ସେଗୁଡ଼ା ବି ଦେଇଦେବୁ ଆପଣ ପନ୍ଦର ଜଣଙ୍କ ପାଇଁ ଜିନିଷପତ୍ର ଯଦି କହିବେ ସେଗୁଡ଼ା ବି ଦେଇଦେବୁ ସେ ସବୁ କିଛି ଅସୁବିଧା ନାହିଁ ଆମ ପାଖରେ ସବୁ ଅଛି ଗ୍ୟାସ୍ ଗ୍ୟାସ୍ ଆଉ ରୋଷେଇ ସରଞ୍ଜାମ ଆମେ ଆମର ଗୋଟେ କୁକ୍ ରୋଷେୟା ଯିବ ତ ଆଚ୍ଛା ରୋଷେୟା ଯିବ ହଁ ହଉ ରୋଷେୟା ଯିବ ଜିନିଷପତ୍ର ଆମେ ଦେଇଦେବୁ ଆଉ ଆଜି ସକାଳେ ବାହାରିଲେ ଆଜି ନାଇଟ୍ ହଲ୍ଟ୍ ରହିବେ କାଲି ରାତିରେ ସେଠି ରହିବେ ଚିଲିକାରେ ପଅରଦିନ ଫେରିଲା ବେଳକୁ ସନ୍ଧ୍ୟା ହେଇଯିବ ଆପଣ ଯଦି କହିବେ ଆମେ କଲ୍ କରିକି ବୁକ୍ କରିଦେବୁ ଯଦି ଆପଣ ନିଜେ ସେଠି ଠିକ୍ କରିବେ ସେଟା ବି ହେଇପାରିବ ଯଦି କହିବେ ଆମେ ହଁ ତାହେଲେ ସେୟା କରିବା ମୋର ଚିହ୍ନା ଅଛି ମୁଁ ବୁକିଂ କରିଦେବି ପନ୍ଦର ଜଣଙ୍କ ପାଇଁ ଆଚ୍ଛା ପନ୍ଦର ଜଣଙ୍କ ପାଇଁ ଡର୍ମିଟେରୀ ନେବେ ନା ରୁମ୍ ନେବେ ରୁମ୍ ତାହେଲେ ମିନିମମ୍ ଛଅଟା ଖଣ୍ଡେ ରୁମ୍ କରିଦେବା ପାଞ୍ଚଟା ପାଞ୍ଚ ତିରି ପନ୍ଦର ହଁ ପାଞ୍ଚଟା କରିଦେବା ପାଞ୍ଚଟା ରୁମ୍ ପାଇଁ ବୁକ୍ କରିଦେଉଛି ସେମାନେ ରୁମ୍ କ'ଣ ସାତଶହ ପଚାଶ ଟଙ୍କା ନେଉଛନ୍ତି ଆଉ ରାତିକୁ ତେଣୁ ସେଠି ଗୋଟେ ରାତି ରହିଯିବେ ପୁରୀରେ ସେକେଣ୍ଡ ରାତିଟା ଆମେ ଚିଲିକାରେ କରିଦେବୁ ନଟରାଜ ହୋଟେଲ୍ ଆମର ଚିହ୍ନା ଅଛି ହେଲା ଆଉ ସେ ରାତି ସେଠି ଛଅଶହ ଟଙ୍କାରେ ହେଇଯିବ ଆଉ ଆମର ଗାଡ଼ିର ରେଟ୍ ହେଉଛି ନାଇଟ୍ ହଲ୍ଟ୍ ପିଛା ଚାରି ହଜାର ଟଙ୍କା ଦିନକୁ

ମୁଁ ଟୋଟାଲ୍ ହିସାବ କରିକି କହିଦେଉଛି ହୁଁ ହୁଁ ହଁ ମୋତେ ଆଡ଼ଭାନ୍ସ ଆଜି ପଠେଇ ଦିଅନ୍ତୁ ପାଞ୍ଚ ହଜାର୍ ହଁ ହଁ ଫୋନ୍ ପେ ନମ୍ବର୍ରେ ଏଇଟା ପଠେଇଦିଅନ୍ତୁ ମୁଁ ସବୁ ବୁକ୍ କରିକି ଆରେଂଜ୍ମେଣ୍ଟ୍ କରିକି ମୁଁ ଆପଣଙ୍କୁ ଆଉଥରେ ସନ୍ଧ୍ୟାବେଳକୁ ଜଣେଇଦେବି ଆଉ ହଁ ନିଶ୍ଚିତ